ପୁସ୍ତକ ଯେନ୍ଟାକି ମୁଇଁ ପଢ଼ିଛେ ନିଜର ଆତ୍ମା ବିିଷୟରେ ନିଜର ଭଲ୍ ମନ ବିଷୟରେ ଯେନ୍ଟାକି ସବୁ ସବୁ ପୁସ୍ତକ ପଢ଼ିଛେଁ ହେଲେ ଏତ୍କି ଭିତରନ୍ ଯଦି ଗୁଟେ ପୁସ୍ତକ ପଢ଼ିଛେ ମୁଇଁ ଯେ ସେଟାକି ରାମାୟଣ ଯେନ୍ଟାକି ମତେ ଖୁବ୍ ଭଲ୍ ଲାଗ୍ଲା ତ ଯେନ୍ଟା ରାମାୟଣ ଅଛେ ଯେ ସେଟା ମୋତେ ଭଲ୍ ଲାଗ୍ଲା ଯେ ସେଦିନେ ପଢ଼ିବା ଅଛେ ସେଦିନେ ଲେଖା ହେଇଛି ଯେ ରାମ ଭଗ ରାମ ଭଗବାନର ବିଷୟରେ ଲେଖା ହେଇଛି ଯେନ୍ଟାକି ରାମ ଭଗବାନ ଯେନ୍ତି ଦଶରଥଙ୍କର ତିନିଟା କନିଆ ତିନିଟା କନିଆ ଥିଲେ ତାଙ୍କର ଚାରିଟା ପୁତ୍ର ଯେନ୍ଟାକି ବଡ଼ଟା ରାମ ଭଗବାନ ତୋ ରାମ ଭଗବାନ୍ କେ କୁହା ହେଇଥିଲା କୈକେଇ ଯେନ୍ଟାକି ବର୍ ମାଗିଥିଲେ ଦଶରଥ୍କେ ଯେ କିି ରାମ ରାମ ବନବାସ ଚଉଦ ବରଷ ବନବାସ ଯିବା ବୋଲିକରି ତ ସେଇଟାକେ ଦଶ ଏତିର ଦଶହର ଦଶରଥ ହଁ କହିଥିଲେ ଆରୁ ସେଇଟାକେ ରାମ ଭଗବାନ ଶୁଣିକରି ସେଟାକେ ମାନିିକରି ଚାଲିଥିଲେ ତ ସେ ରାମ ଭଗବାନ ଯାଇଥିଲେ ବନବାସ ଯାଇଥିଲେ ଚାରି ବରଷ ଆଉ ତାଙ୍କର ତୁ ସୀତା ମା' ବି ତାଙ୍କର ସାଙ୍ଗ ଗଲେ ସୀତା ମା' ଯିବାରୁ ଦେଖି ରାମ ଲକ୍ଷ୍ମଣ ବି ଗଲେ ଗଲେ ଯେନ ଚଉଦ ବରଷ ବନବାସ ଗଲେ ସେଇଟା ଶୁନି ଚଉଦ ବରଷ ବନବାସ ଯିବା ଶୁନି ଦଶରଥଙ୍କ ମୁଣ୍ଡ ବୁଲେଇ ପଡ଼ି ଯିବାରୁ ତାଙ୍କର ମୃତ୍ୟୁ ହେଇଯାଇଥିଲା ତ ତାଙ୍କର କବଜକେ ରକ୍ଷିତ କରି ପାଣ୍ଡବ ପୂଜା କରୁଥିଲେ ଯେନ୍ଟା ରଖିକିନା ତାଙ୍କର ପିନ୍ଧିଥିଲା ବସ୍ତୁକୁ ପୂଜା କରୁଥିଲେ ଆର୍ ସେଟା ରାମ ଭଗବାନ ଗଲେ ସେନ ଯେତେ ଯେନ୍ ଗୋଟେ ଝୁପଡ଼ିରେ ରହୁଥିଲେ ସେନ କିଛି ଭଲ ଲୁଗା ବସ୍ତୁ ପିନ୍ଧି ନଥିଲା ଯେନ୍ଟାକି ସବୁ ଜଙ୍ଗଲ ଥିଲା ଆଉ ଘନା ଜଙ୍ଗଲ ଥିଲା ସେ ଭିତରେ ରହୁଥିଲେ ହଁ ରୋଜ୍ ଏନ୍ତା ଯେ ରାମ ଭଗବାନ ଫଲ ମୂଲ ସୀତା ମା' ସାଙ୍ଗେ ରକ୍ମ ଲକ୍ଷ୍ମଣର ସାଙ୍ଗେ ରହୁଥିଲେ ତିନ ଲୋକ ବନବାସ ଚଉଦ ବରଷ ଯାଇଥିଲେ ଫଲ ମୂଲ ଖାଇକରି ତାଙ୍କର ଦିନ କାଟୁଥିଲେ ଝୋପଡ଼ିରେ ରହୁଥିଲେ ତ ଦିନେ ସୀତା ମା' ସେ ପାଖେ ଫୁଲର ମାଲା ଗୁଁନ୍ଥୁଥିଲେ ତ ଦେଖିଲେ ଗୋଟେ ହରିଣ ଆସଲା ତୁ ସୁନାବାରେ ପୁରା ଚିକଚିକି ଯୁଥିଲା ତ ସେଟାକେ ଦେଖି ସୀତା ମା' ଚିଲେଇଲେ ରାମ ଭଗବାନଙ୍କୁ କହିଲେ ଯେ ମୋତେ ସେ ହରିଣ ଦରକାର ବୋଲିକରି ତ ସେ ହରିଣ ଗୋଟେ ରାକ୍ଷସ ଥିଲା ତୋ ସେଟା ସେ ହରିଣ ରାକ୍ଷସ ଗୋଟେ ହରିଣ ବେସ୍ ଧରିକରି ଆସିଥିଲା ତ ସେଇ ହରିଣକେ ସେ ରାମ ଭଗବାନ ସୀତା ମା' ଲାଗି ଧରବା ଲାଗି ଗଲେ ତୋ ଧରବା ଲାଗି ଗଲେ ଯେ ସୀତା ମା' ଲାଗି ସେ ବାବା ଗୋଟେ ଆସିଲେ ମୁନି ରଷି ଭିକ୍ଷା ଦାନ ଦେ ବୋଲି ତ ଲକ୍ଷ୍ମଣ ତ ଲକ୍ଷ୍ମର ବି କହିଲେ ଯେ ମୋର୍ ଭାଇ ଏମତି ମୋତେ ଡାକୁଛିି ମୁଇଁ ଯାଏସିଁ ବୋଲି କରି ଆର୍ ସୀତା ମା'କେ କହିଥିଲେ ଯେ ତୁମେ ଗାରନୁ ତୁମେ ଏ ଲକ୍ଷ୍ମଣ ଗାରନୁ ବାହାରକେ ନାଇଁଯିବ ବୋଲିିକରି କହିଥିଲେ ତ ସୀତା ମା'କେ ଏନ ବସେଇ କରି ଦେଖୁଥିଲେ କେତେବେଲକେ ଆଇବେ ଏବେ ତାଙ୍କର ଦିଗରକେ ଆର ତାଙ୍କର ପତିକେ ତ ଗୁଟେ ସେନ ଗୁଟେ ମୁନି ଋଷି ବାବା ଆସିଲେ ଫେର୍ କହିଲେ ଯେ ଭିକ୍ଷାନ୍ ଦେହି ବେଟି ବୋଲି କହିଲେ ସୀତା ମା'କେ ଯେ ସୀତା ମା' କହିଲେ ଘର ବାକେ ଆସ ବାବା ବୋଲିଲ କହିଲେ ଯେ ମୁଇଁ ନାଇଁଯାଏଁ ବୋଲି କହିଲା ସେ ବାବା ଯଦି ଦେବାର ଅଛେ ବୋ ବାହାର ଆ ବୋ କହିଲେ ଯେ ସୀତା ମା'ନେ କହିଲା କେ ହେନ୍ତା ହେଲେ ତୋର୍ ତାକୁ ଅଭିଶାପ ଦେଉଛେଁ ବୋଲି କଲେ ଯେ ଫେର୍ ସୀତା ମା' ମଜବୁରିକେ ବାହାରକେ ଗଲେ ତ ସେ ତ ଗୋଟେ ମୁନି ଋଷି ନାଇଁ ତ ଗୋଟେ ରାକ୍ଷସ ଥିଲା ଯେନ୍ଟାକି ବେଶ୍ ଧରିକରି ଆସିଥିଲା ସୀତା ମା'କେ ନେବାର ଲାଗି ସୀତାମା' ଯେନ୍ତା ଲକ୍ଷ୍ମଣ ଗାର ପାର୍ ହେଲେ ହେନ୍ତା ରାବଣ ସୀତା ମାକେ ଉଠେଇ ନେଇଗଲା ସୀତା ମା' ବହୁତ ଚିଲ୍ଲାଲେ ଲକ୍ଷ୍ମଣ ବୋଲି ରାମ ବୋଲି ନାଇଁ ଶୁନି ଫିର୍ ଫେର୍ ତାକର ଗୁଟେ କାନରଟା ଖୁଲିିକରି ଫିିକିଲେ ଫିର୍ ତାକର ପାଉଁଜି ଫିିକିଲେ ଫିର୍ ତାକର ଚୁଡ଼ି ଫିଗଲେ ଫର୍ ଗୋଟେ କାନରଟା ଫିିକିଲେ ଫେର୍ ଗୁଟେ ଚୁଡ଼ି ଫିିକିଲେ ହେନ୍ତା କରି କରି ରାମ ଭଗବାନକେ ହେଟା ସନ୍ଦୁକ ଦେଇଥିଲେ ଯେ ରାମ ଭଗବାନ ତାଙ୍କର ପିଛା କରି କରି ଏମିତି ସମୁଦ୍ରକେ ବସୁ ବାନ୍ଧିଥିଲେ ମାଙ୍କଡ଼ମାନଙ୍କ ହନୁମାନ ସାଙ୍ଗେ ପଶୁ ବାନ୍ଧିକରି ଏଟାର ରାମ ଲକ୍ଷ୍ମଣ ଘରରେ ପହଞ୍ଚିିକରି ଲକ୍ଷ୍ମଣକେ ବ୍ରତ ବ୍ରତ କରି କରି ତାର ମାରିିକରି ସୀତା ମାକେ ଛାଡ଼ି ଆଣିଲେ ଫିର୍ ସୀତା ମାକେ ଆନିକରି ଅଗ୍ନି ପରୀକ୍ଷା କଲେ ସୀତା ମାଆ ବି ସଫଲ ହେଲେ ତାଙ୍କର ଅଗ୍ନି ପରୀକ୍ଷାନେ ଆର୍ ସେଥିର୍ଲାଗି ଯେନ୍ତାକି ରାବଣ ରାବଣ ଯେନ୍ତା ସୀତା ମା'କେ କଲା ଅତ୍ୟାଚାର ହେନ୍ତା ଏଇ ଦୁନିଆ କେବେ ନାଇଁ ହଉ ନାରୀ ମାନକେ ନିଜର ହିସାବ ନିଜେ ରହିବାକେ ମିଲୁ